ହଁ ମଣିଷ ସବୁବେଳେ ସେମାନଙ୍କର ମୂଳ ସହିତ ସଂଯୋଗ କରିବାକୁ ଚାହେଁ କାରଣ ମୁଁ ଯେତେବେଳେ ଆମେ ଯେତେବେଳେ ଛୋଟ ଥିଲୁ ଚତୁର୍ଥ ପଞ୍ଚମ କ୍ଲାସ୍ରେ ପଢ଼ିବା ସମୟରେ ସେତେବେଳେ କ'ଣ କରୁ ସ୍କୁଲ ଯେତେଳେ ଛୁଟି ହେଇଯାଏ ସେତେବେଳକୁ ରାସ୍ତାରେ ଧୂଳି ବାଲି ଖେଳି ଖେଳି ଘରକୁ ଆସୁ ଆଉ ସେଇ ସମୟରେ ମାଆ କ'ଣ କରେ ନା ବାଡ଼େଇ ଦେନ ଦେଖିବ ଡ୍ରେସ୍ ପତ୍ର ଅସନା ହେଇ କରିଦେଇକି ଆସିଛୁ ସେଥିରୁ ବାଡ଼ି ଧରି ବାଡ଼ାଇବ ବାଡ଼ାଇବ ବାଡ଼ାଇବ ପୁଣି ଗୋଡ଼ ହାତ ଧୋଇ ଖାଇବାକୁ ଦବ ମୁହଁ ପୋଛି ଦବ ଠିକ୍ ଟାଇମ୍ରେ ଖାଇବାକୁ ଦିଏ ଦଶ ସେଇ ଟାଇମ୍ଟା ବହୁତ ଭଲ ଥିଲା ଆଉ ସ୍କୁଲ ଜୀବନ ଠାରୁ ଜୀବନ ନାହିଁ ସକାଳୁ ଦଶଟାରୁ ଯିବୁ ପୁରା ପ୍ରିନ୍ସପଲ୍ ଲାଇଫ୍ ଯେମିତି ଦଶଟାରୁ ଯିବୁ ଚାରିଟା ବେଳକୁ ଅସିବୁ ଆଉ ସେତେବେଳକର ସ୍ମୃତି ମନେ ପଡ଼ିଲେ ମନ ବହୁତ ଆନ୍ଦୋଳିତ କରେ ଆଉ ଆଉ ସାତ ଯେମିତି ସାତଟା ହେଇଯିବ ମାଆ ପାଠ ପଢ଼େଇବାକୁ ବସି ପଡ଼ିବ ଆଉ ସେତେବେଳେ ଥିଲା ଡିବିରି ଆଲୁଅ ଡିବିରି ଆଲୁଅରେ ମୋ ମାଆ କ'ଣ କରିବ କହିବ ସେଇଠି ବସି ପାଠ ପଢ଼ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗା ଯିବ ନେଇ ଆମେ ଭାଇ ଭଉଣୀ ତିନିଜଣ ଥାଉ ମୋ ଭାଇ କ'ଣ କରିବ ମୋ ଡିବିରିକୁ ଖାଲି ଲିଭାଇଦେବ ଆଉ ମୁଁ କ'ଣ କରିବି ତାକୁ କ'ଣ କରିବି ଡଟ୍ ପେନ୍ରେ ଗେଞ୍ଜି ଦେବି ଦୁଇ ଭାଇଭଉଣୀଙ୍କର ମାଡ଼ଗୋଳ ଭିତରେ କେତେବେଳେ ସମୟ ବିତିଗଲା ଆମେ ସେଇଟା ଜାଣିପାଇଲୁ ନେଇ ଆଜି ମୋତେ ବୟସ ହେଇ ପଇଁତିରିଶି ବର୍ଷ ହେଲାଣି କିନ୍ତୁ ମୋର ସେଇ ଛୋଟବେଳର କଥା ଭାଇ ଭଉଣୀ କଥା ସବୁବେଳେ ମନେ ମନେ ପକାଏ ଆଉ ମନେ ପକାଇଲେ ବହୁତ ମୋତେ ମୋତେ ବହୁତ ଖୁସି ଲାଗେ ଆମେ ଛୋଟ ବେଳେ ଭାଇ ଭଉଣୀ କେମିତି ଖେଳୁଥିଲୁ କଜିଆ ଲାଗୁଥିଲୁ ଏଇସବୁ ମନେ ପକାଉ ଆଉ ଖାଇବା ସମୟରେ କ'ଣ ହୁଏ ନା ବାପାଙ୍କର ଯେତେବେଳେ ଖାଇବା ଆସିପାରି ବାସିବେ ସେହି ସମୟରେ ବାପା ଖାଇ ସାରିଲା ବେଳକୁ କିଏ ଖାଇବ ଆଗ ବାପାଙ୍କ ସହିତ ଖାଇବାକୁ ଆମେ ଭାଇ ଭଉଣୀ ଦୁଇଜଣ ଯାକ ମାଡ଼ ପିଟ୍ ହଉ ଏଣୁ ବାପା ସାଙ୍ଗରେ ଖୁଆଇବାକୁ ଭଲ ପାଆନ୍ତି ତେଣୁ ବାପାଙ୍କ କଥା ବେଳେ ବେଳେ ବି ସେଇ ମୂଳକଥା ବି ମନେ ପଡ଼େ ମୋର ଜେଜେମା କ'ଣ କରନ୍ତି ଜମା ଜମା ବାପାଙ୍କ ସାଙ୍ଗରେ ଖୋଇ ଦେବେନି କହିବେ ତୁମେ ସବୁ ଅସନା କରିବ ମୋ ପୁଅ ଖାଇ ସାରିଲେ ତୁମେ ସବୁ ଖାଇବ ଆମେ ବୁଢ଼ୀର କାନିକୁ ଟାଣି ଦେଇକିନି ଦୌଡ଼ିବୁ ବୁଢ଼ୀ ବେଶୀ ହେଉଛି ଆମ ବାପା ସାଙ୍ଗରେ ଆମକୁ ଖୁଆଇ ଦେଉନି ଏଇସବୁ କଥା ବେଳେ ବେଳେ ମନେ ପଡ଼େ ବହୁତ ମନେ ପଡ଼େ